ଖୋର୍ଦ୍ଧା ଜିଲ୍ଲା ରେ ଲୋକ ମାନେ ଅନେକ କିଛି ବୃତ୍ତି କରି ଜୀବିକା ନିର୍ବାହ କରନ୍ତି ସେଥି ଭିତରୁ ବେସରକାରୀ ଅନୁଷ୍ଠାନ ସରକାରୀ ଅନୁଷ୍ଠାନ ବ୍ୟବସାୟ କୃଷି ଯେମିତିକା ବେସରକାରୀ ଅନୁଷ୍ଠାନରେ ଗାଡ଼ି ସୋରୁମ୍ ଆଉ ବିଭିନ୍ନ ପ୍ରକାର ଇଲେକଟ୍ରିକ୍ ଯେଉଁ ଶିଳ୍ପାନୁଷ୍ଠାନ ଆଉ କିଛିଟା ମୋବାଇଲ୍ କମ୍ପାନୀ ଭିତରେ ତା'ପରେ ସରକାରୀ ଅନୁଷ୍ଠାନରେ ବ୍ୟାଙ୍କ ରେଳବିଭାଗ ବ୍ଲକ ସ୍ଥରୀୟ ଜିଲ୍ଲା ସ୍ଥରୀୟ ବନବିଭାଗ ଯେମିତି ବ୍ୟବସାୟରେ ସେମିତି ରାସନ ଦୋକାନ ଜଳଖିଆ ଦୋକାନ କପଡ଼ା ବ୍ୟବସାୟ ବିଦ୍ୟୁତ ଉପକରଣ କୃଷିରେ ସେମିତି କୃଷିରେ ସେମିତି ଆମର ମାଛ ଚାଷ କୁକୁଡ଼ା ଚାଷ ଛତୁ ଚାଷ ବିଭିନ୍ନ ପ୍ରକାର ଋତୁ ଅନୁସାରେ ପନିପରିବା ଧାନ ଚାଷ ଏବଂ ରବି ଫସଲ ମଧ୍ୟ ହୋଇଥାଏ ଡ୍ରାଇଭର ରେ କାର୍ ରେ କାର୍ ରେ ଡ୍ରାଇଭର ହୋଇଥାନ୍ତି ବସ୍ ରେ ଡ୍ରାଇଭର ହୋଇଥାନ୍ତି ଏବଂ ଟ୍ରକ୍ ରେ ଡ୍ରାଇଭର ହେଉଛନ୍ତି ଆଉ କିଛିଟା ଦିନ ମଜୁରିଆ ଅଛନ୍ତି ଦିନ ମଜୁରିଆ କାମ କରି ସେ ନିଜ ଜୀବିକା ନିର୍ବାହ କରନ୍ତି